ହଁ ମ୍ୟାମ୍ ନମସ୍କାର

ହଁ ଆପଣ ଆମ ଲାଇବ୍ରେରୀରୁ ବହି ନେଇଥିଲେ କିନ୍ତୁ ଦେବା ଫେରାଇବା ପାଇଁ ଭୁଲି ଯାଇଛନ୍ତି ମ୍ୟାମ୍ ଆମର ବହୁତ କଷ୍ଟମର୍ ଆସୁଛନ୍ତି ଆଉ ବହି ଖୋଜୁଛନ୍ତି ସେଇଟା ବହୁତ ରେୟାର୍ ବହି ନାଁ ସେ ବହି ଅଧିକ ଆମ ପାଖରେ ଆଭେଲେବୁଲ୍ ନାହିଁ ତ ସେଥିପାଇଁ ଯେତେ ଜଲ୍ଦି ଆପଣ ଫେରାଇ ଦେଇ ଥାଆନ୍ତେ ସେତେ ଭଲ ହେଇ ଥାଆନ୍ତା ଆସିଛି ମହାପୁରୁଷ ଜୀଙ୍କ ଜୀବନୀଗୁଡ଼ିକ ଆସିଛି ଗୋପବନ୍ଧୁ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଲକ୍ଷ୍ମଣ ନାୟକ ବୀରସୁରେନ୍ଦ୍ର ସାଏ ଏମାନଙ୍କର ସମସ୍ତଙ୍କର ଆସିଛି ଆତ୍ମ ଜୀବନୀ ଆଉ ଗପ ବହି ମଧ୍ୟ ଆସିଛି ସାଇନ୍ସ୍ର ଜେନେରାଲ୍ ନଲେଜ୍ ଯେଉଁଗୁଡ଼ା ସେ ବହିଗୁଡ଼ା ଆସଛି ହଁ ହିଷ୍ଟ୍ରି ଉପରେ ମଧ୍ୟ ବହି ଆସିଛି ପଲିଟିକାଲ୍ର ବି ଅଛି ଆପଣଙ୍କର କେଉଁ ବହି ଦରକାର ଥିଲା ଆପଣ ଯଦି କହିବେ ମୁଁ ସେଇଟା ଖୋଜିକି ବାହାର କରିକି ରଖି ଦେଇଥିବି ଆପଣ ଆସିକି ନେଇକି ଯିବେ ହଉ ଠିକ୍ ଅଛି ମ୍ୟାମ୍ ଆପଣ ଗୋଟେ ବହି ଯେଉଁ ନେଇଛନ୍ତି ତା'କୁ ପ୍ରଥମେ ରିଟର୍ଣ୍ଣ କରିଦିଅନ୍ତୁ ରିଟର୍ଣ୍ଣ କରି ସାରିଲା ପରେ ନୂଆ ବହି ନେଇକି ଯିବ ଆମର କଷ୍ଟମର୍ ସବୁ ଫେରି ଯାଉଛନ୍ତି ନାଁ ସେଥିପାଇଁ ମ୍ୟାମ୍ ନଚେତ୍ କିଛି କଥା ନାହିଁ ଯେତେ ଦିନ ରଖିଲେ ମଧ୍ୟ କୌଣସି ଅସୁବିଧା ନାହିଁ ଠିକ୍ ଅଛି ମ୍ୟାମ୍ ଠିକ୍ ଅଛି ମ୍ୟାମ୍ ହଉ୍ ମ୍ୟାମ୍ ଆପଣ କେବେ ଆସିବେ କହିଲେ ହଁ କେତେଟାରେ ଆସିବେ ମ୍ୟାମ୍ ସୋମବାର ମ୍ୟାମ୍ ଆପଣ ଗୋଟେ କାମ କରନ୍ତୁ ସୋମବାର ଆସନ୍ତୁନି ସୋମବାର ଦିନ ଆମର ଲାଇବ୍ରେରୀ ବନ୍ଦ ରହିବ ଆପଣ ମଙ୍ଗଳବାରକୁ ଆସନ୍ତୁ ହଁ ହଁ ମ୍ୟାମ୍ ଚଳିବ ଆମର ଆଠଟାରୁ ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଓପନ୍ ରହୁଛି ଆପଣ ଯେତେବେଳେ ଆସିବେ ହଁ ମ୍ୟାମ୍ ରଖୁଛି